ଯଦି ମୁଁ ସୃଜନଶୀଳତାର ସହିତ ଖାଦ୍ୟ ପ୍ରସ୍ତୁତ କରେ ତା'ହେଲେ ସେଗୁଡ଼ିକୁ ଆମେ ବ୍ୟବହାର ଉପଯୋଗୀ କରୁ ଯେଉଁଗୁଡ଼ିକ ଆମେ ୟୁଟ୍ୟୁବ୍ ଦେଖି ଯଦି ଖାଦ୍ୟ ତିଆରି କରୁ ସେ ଯଦି କିଛି ଅସୁବିଧା ହେଲା କି ୟୁଟ୍ୟୁବ୍ରେ ଦେଖି ଖାଦ୍ୟ ତିଆରି କରୁଥିବା ଜିନିଷଗୁଡ଼ିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସେଗୁଡ଼ିକ ଆମେ ଫୋପାଡ଼ିଦେଉ ତେଣୁକରି ଆମେ କେମିତି ଭଲ ଖାଦ୍ୟ ତିଆରି କରିବା ସେଗୁଡ଼ିକୁ ଶିଖି ନିଜେ ତିଆରି କରୁ